ଆଜିକାଲି ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କୁ ସବୁବେଳେ ପାଠର ଏକେରେ ପ୍ରେସର ର ରହିଲା ଗୋଟେ ଚାପ ରହିଲା ଯେଉଁଥି ପାଇଁ ତାଙ୍କୁ ସମୟ ମିଳେନି ଖେଳିବା ପାଇଁ ଯଦି ବାଇଚାନ୍ସ କିଛି ଖେଳାଇବା ପାଇଁ ବାହାରିଲେ ଖେଳିବା ପାଇଁ ଜାଗା ହିଁ ନ ଥିବ ଆଗରୁ ଆମେ ବି ମନେ ଅଛି ଛୋଟବେଳେ ଯେଉଁଥିଲୁ ରାସ୍ତା ଉପରେ ଖେଳୁଥିଲୁ ସେତେବେଳେ ଗାଡ଼ି ଘୋଡ଼ା ନଥିଲା ବର୍ତ୍ତମାନ ତ ରାସ୍ତାରେ ବାହାରି ପାରିବେନି ପଡ଼ିଆ ବି ନାହିଁ ଗୋଟେ ଜାଗାରେ ଖେଳିବା ପାଇଁ ସହର ର କେଉଁ ଜାଗା ବି ନାହିଁ ଗୋଟେ ଯେଉଁଠି ଯାଇଁକି ଲୋକଟେ ପିଲାଟେ ଯାଇଁକି ଖେଳି ପାରିବେ ପିଲାମାନେ ବି ଏତେ ପାଠ ପ୍ରେସର ଯେ ସେମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି ଆଉ ଯେଉଁ ପିଲାମାନେ ପାଠ ପଢ଼଼ୁ ନାହାଁନ୍ତି ଛୋଟପିଲା ଙ୍କ କଥା କହୁଛି ତାଙ୍କ ମାଁ ବାପା ମାନେ ଚାହୁଁ ନାହାଁନ୍ତି କି ତାଙ୍କ ପିଲା ଆଉ କାହା ସହିତ ମିଶି ନଷ୍ଟ ହେଇଯାଉ କି ଆଉ କାହା ସହିତ ଆଉ କାହାକୁ ଏତେ ଗେଲ୍ଲା କରନ୍ତି ଯେ କାଳେ କିଛି କେଉଁଠି ଖେଳିଲେ କି କେଉଁଠି ପଡ଼ିଲେ ତାର କିଛି କ୍ଷତି ହେଇଯିବ ସେଥିପାଇଁ ପିଲାମାନଙ୍କୁ ବାହାରକୁ ଛାଡ଼ୁ ନାହାଁନ୍ତି ତେଣୁ ବହୁତ ଏଇଠି ପିଲାମାନେ ଅଛନ୍ତି ଯେଉଁଟା କି ଆଖି ସ୍କ୍ରିନ୍ ଟାଇମ୍ ଯେଉଁ ଖେଳ ମୋବାଇଲ ରେ ଦେଖୁଛନ୍ତି ବାରମ୍ବ ବହୁତ ସମୟ ତାଙ୍କ ଆଖି ଖରାପ ହେଇ ଯାଉଛି ନହେଲେ ମେଣ୍ଟାଲି ତାଙ୍କ ପ୍ରେସର ହେଇ ଯାଉଛି ଗୋଟେ ସେ ଆଇଦର୍ ସେ ଗୋଟେ ତାଙ୍କର ସିନା ଶରୀର ବୃଦ୍ଧି ହେଉଛି ମାନସିକ ସ୍ତରରେ ସେମାନେ ଜମା ବି ବୃଦ୍ଧି ହଉ ନାହାଁନ୍ତି ତେଣୁ ଆଜିକା ସମୟ ରେ ଗୋଟେ ପିଲାକୁ ବାହାରକୁ ଛାଡ଼ନ୍ତୁ ଖେଳିବା ପାଇଁ ଗୋଟେ ଘଣ୍ଟା ତ ପାଖାପାଖି ଛାଡ଼ନ୍ତୁ ଖେଳିବା ପାଇଁ ଯେଉଁଟା କି ପିଲାର ଶାରୀରିକ ବୃଦ୍ଧି ହବା ସହ ମାନସିକ ବି ତାର ବୃଦ୍ଧି ହବ ଏକା ସମୟରେ ଆଉ ଆଜିକା ଖେଳିବା ପାଇଁ ସ୍କୁଲ ଆଉ ଛୋଟ ଛୋଟ ପ୍ଲେ ସ୍କୁଲ ସେଇଠି ସମସ୍ତିଙ୍କି ଖେଳ ସେଇଠି ରଖିବା ଉଚିତ୍ ଖେଳ କମ୍ପିଟିସନ୍ ହବା ଉଚିତ୍ ସବୁଆଡ଼େ ଆଉ ବାପା ମାଁ ଙ୍କୁ କହିବା ଦରକାର ମୋବାଇଲ ପିଲାମାନଙ୍କୁ ବନ୍ଦ କରିବା ଦରକାର ଯେଉଁଠି କି ପିଲାମାନେ ବାହାରେ ଯାଇଁକି ଖେଳିବେ